ଓଡ଼ିଶାର ମନୋରଞ୍ଜନ ଶିଳ୍ପର ପ୍ରମୁଖ ସୁଯୋଗ ହେଉଛି ଆମର ଯେଉଁମାନେ ଗାଁ ଗହଳିରେ ଝିଅମାନେ ହେଉ କି ପୁଅମାନେ ହେଉ ନିଜର ପ୍ରତିଭା ଅଛି କିନ୍ତୁ ସେମାନେ ସହରକୁ ଯାଇ ପାରୁନାହାଁନ୍ତି ନିଜର ପ୍ରତିଭା ଦେଖେଇ ପାରୁନାହାଁନ୍ତି କି ଆଗକୁ ଯିବା ପାଇଁକା ସୁଯୋଗ ମଧ୍ୟ ପାଉନାହାଁନ୍ତି ସେମାନେ ଆଜିକାଲି ଯେଉଁ ଗାଁ ଗଣ୍ଡାମାନଙ୍କୁ କିଏ ଜିତେ କିଏ ହାରେ ଏହି ପରି ସିନେମା ଜଗତରୁ ଆସୁଛନ୍ତି କିଛି କିଛି ଛୋଟଛୋଟ ଟିମ୍ ନେଇ ଆସୁଛନ୍ତି ସେମାନେ ପିଲାମାନଙ୍କୁ ନାଚ ଗୀତ ଖେଳକୁଦ ଏମାନଙ୍କର ପ୍ରତିଭା ଏହି ଏହିପରି ଭାବରେ ଏମାନଙ୍କର ପ୍ରତିଭା ଦେଖୁଛନ୍ତି ଏବଂ ସିଲେ ମାନେ ସେମାନଙ୍କୁ ସୁଯୋଗ ଦେଉଛନ୍ତି ଆଗକୁ ଯିବା ପାଇଁକା ଏବଂ ସିନେମା ଜଗତକୁ ନେଇ ପାରୁଛନ୍ତି ଯାହା ଫଳରେ ସେମାନେ ନିଜର କଳା ବିକଶିତ କରିବା ପାଇଁ ସହରକୁ ଯାଉଛନ୍ତି ସିନେମା ଲାଇନରେ ଯାଇକି ନିଜର କଳା ବିକାଶ କରୁଛନ୍ତି ଯାହା ଫଳରେ ଦୁନିଆ ଲୋକ ତାଙ୍କୁ ଦେଖୁଛନ୍ତି ପ୍ରଶଂସା ମଧ୍ୟ କରୁଛନ୍ତି ତା'ପରେ ସେମାନେ ଆଗକୁ ଯିବା ପାଇଁକା ଆହ୍ୱାନ ପାଉଛନ୍ତି ଯେଉଁ ଆହ୍ୱାନ ପାଉଛନ୍ତି ସେମାନେ